ଏକ ଜାନୁଆରୀ ଦୁଇ ହଜାର ପାଞ୍ଚ ଛଅ ଫେବୃଆରୀ ଦୁଇ ହଜାର ଚାରି ଆଠ ଅଗଷ୍ଟ୍ ଦୁଇ ହଜାର ତିନି ପାଞ୍ଚ ସେପ୍ଟେମ୍ବର୍ ଦୁଇ ହଜାର ଛଅ ପନ୍ଦର ଅଗଷ୍ଟ୍ ଉଣେଇଶ ଶହ ସତଚାଳିଶ